ଆମ ଅଞ୍ଚଳ ହେଉଛି ପୁରୀ ଆମ ଅଞ୍ଚଳରେ ଯେଉଁ ସମୁଦ୍ର କୂଳ ମାନଙ୍କରେ ନୋଳିଆ ବସ୍ତି ରହୁଛନ୍ତି ସେଇ ବସ୍ତିର ଲୋକମାନେ ବି ଆଦିବାସୀ ଅଞ୍ଚଳରେ ଯାଉଛି ବା ଆଦିବାସୀ ଲୋକ ମାନଙ୍କ ହିସାବରେ ସେ ଗଣା ଯାଉଛନ୍ତି ସେମାନେ ଆଉ ଆମ ମାନଙ୍କ ଭିତରେ ଫରକ ରହୁଛି ସେମାନଙ୍କର ପାଠପଢ଼ା ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ଯେଉଁ ଆମମାନଙ୍କର ଶିକ୍ଷାଗତ ଯୋଗ୍ୟତା ଭିତରେ ବହୁତ ତଫାତ ରହୁଛି କାହିଁକି ନା ଆମେ ଯେଉଁଠି ପାଠ ପଢ଼ୁଛେ ସେମାନେ ତା'ଠାରୁ ଟିକେ କମରେ ପଢ଼ୁଛନ୍ତି

ତା'ପରେ ଦୈନଦିନ ଆବଶ୍ୟକତା କ୍ଷେତ୍ରରେ ମଧ୍ୟ ଆମେ ଯେପରି ସମସ୍ତ ଆବଶ୍ୟକତା କ୍ଷେତ୍ରରେ ଆମେ ସୁବିଧା ପାଇପାରୁଛୁ ସେମାନେ ସେଭଳିଆ ସମ୍ପୂର୍ଣ୍ଣ ଦୈନଦିନ ଆବଶ୍ୟକତାଟା ତାଙ୍କର ପୂରଣ ହେଇପାରୁ ନାହିଁ